କନ୍ଧମାଳ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବ ଏବଂ କାର୍ଯ୍ୟକ୍ରମ ଗୁଡ଼ିକ ଗଣେଶ ପୂଜା ଉପରେ ବେଶି କରାଯାଇଥାଏ ଗଣେଶ ପୂଜା କଲେ ଆମେ ସବୁ ଦେବତାଙ୍କୁ ସବୁ ପୂଜାବିଧି ଆମେ କରିପାରୁଛୁ ପ୍ରଥମରେ ତ ଯେଉଁ ମନ୍ଦିର ଯାଅ ଯେଉଁ ପୂଜା କର ଯାହା ବି କର ପ୍ରଥମେ ତ ଗଣେଶଙ୍କୁ ହିଁ ପୂଜା କରାଯାଏ ଗଣେଶ ବନ୍ଦନା କଲେ ହିଁ ଅଲଗା ପୂଜା କରିଥାନ୍ତି ସେଥିପାଇଁ ଗଣେଶ ପୂଜା ଆମେ ନିହାତି କରିବା ଦରକାର ଆଉ ଗଣେଶ ପୂଜାରେ ମଧ୍ୟ ବହୁତ ଧୁମଧାମରେ ପାଳନ କରାଯାଏ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେହି ପର୍ବକୁ ବଡ଼ ଆକାରରେ ପାଳନ କରିଥାନ୍ତି ସେହି ଦିନ ମାନଙ୍କରେ ଯାହା ଘରେ ଥାଉ ନଥାଉ ନୂଆ ଡ୍ରେସ ପିନ୍ଧିଥିବେ ନୂଆ ଶାଢ଼ୀ କରିଥିବେ ଆଉ ଯେଉଁ ମାର୍କେଟ ଯାଅ ବଜାର ଯାଅ ଯାହା ବି ଘରେ ଘରେ ହେଲେ ବି ଗଣେଶ ମୂର୍ତ୍ତିଟେ ରଖିକି ସେହି ଦିନ ଗଣେଶ ପୂଜା ଦିନ ଗଣେଶ ପୂଜା କରିଥାନ୍ତି ବହୁତ ଜାକଜକମରେ କରିଥାନ୍ତି ଗାଁ ମାନଙ୍କରେ ବି ରାସ୍ତା କଡ଼ରେ ଭଲ ଆକାରରେ ମେଢ଼ କରିକି ମାନେ ଦଶହରା ବେଳେ ବହୁତ ସଜସଜା କରିକି କରିଥାନ୍ତି ଗଣେଶ ପୂଜାଟି ବହୁତ ଭଲ ହୋଇଥାଏ ଆଉ ପୂଜା ସାରିଲେ ତାହାକୁ ଭସାଣି କରାଯାଏ ଆଉ ବହୁତ ନାଚ ଗୀତ ମଧ୍ୟ ହୋଇଥାଏ ବହୁତ ଭଲ ଜାକଜକମରେ ଲୋକମାନେ ନାଚ ଗୀତ କୁଳ କୀର୍ତ୍ତନ କରି ଏହି ପର୍ବଟି ପାଳନ କରିଥାନ୍ତି